ମୁଁ ଏକ ନୂତନ ପ୍ରକାର ରୋଷେଇ ଚେଷ୍ଟା କରିଥିଲି ଯେଉଁଟା ହେଉଛି ପୋଟଳ ଖୁର୍ମା ସେଇଟା ଗୋଟିଏ ବାହାଘର ଭୋଜିରେ ଖାଇଥିଲି ଯେଉଁଟା ମୋତେ ଭଲ ଲାଗିଲା ବହୁତ ଭଲ ଲାଗିଲା ସେଇଥିପାଇଁ ମୁଁ ଘରେ ଆସିକି ଚେଷ୍ଟା କରିଲି କରିବାପାଇଁ ଯେଉଁଟା ପାଇଁ ମୁଁ ମା'ଙ୍କୁ ବି ପଚାରିଲି ମା' କେମିତି ରୋଷେଇ ହେବ ମା' ବି ସେଇ ବିଷୟରେ କହିଲେ ନାଇଁ ତା ପାଇଁ ତ ନିହାତି କିଛି ସାମଗ୍ରୀ ଦରକାର ଯେମିତିକି ଆମର ନିହାତି ପୋଟଳ ଖୁର୍ମା ଯଦି ପୋଟଳ ପୋଟଳ ଦରକାର ତା'ପାଇଁ ଆଳୁ ପୋସ୍ତକ ରାଜମଗଜ ଅଳେଇଚ କାଜୁ ଇତ୍ୟାଦି ତେଲ ପ୍ରକାର ମସଲା ପ୍ରକାର ଯେତେ ସବୁ ଦରକାର ହୁଏ ପ୍ରଥମେ ମା' କହିଲାକି ନାଇଁ କଡ଼େଇ ବସେଇବୁ କଡ଼େଇରେ ତେଲ ପକେଇ ପୋଟଳ ଆଳୁ ଛାଣିବୁ ତାକୁ କାଢ଼ିକିନା ସେଇଥିରେ ଯେଉଁ ପେଷ୍ଟ ପଡୁଛି ଆମର କାଜୁ ରାଜମଗଜ ଆଉ ଅଳେଇଚ ସେଇଟା ଗୋଟେ ପେଷ୍ଟ କରାହେଉଛି ସେଇଟା ଦେନ କଡ଼େଇ ବସେଇଲା ପରେ ପିଆଜ ପକାଇବ ତେଲ ପକାଇ ପିଆଜ ତେଲ ପକାଇ ତେଲ ଭାଜି ସରିଲା ପରେ ସେ ତା'ର ଅଦା ରସୁଣ ପେଷ୍ଟ ହୋଇଥିବ ତାକୁ ପକାଇବ ପୁଣି ତା'ର ପେଷ୍ଟ କାଜୁ ପେଷ୍ଟ ଯେଉଁଟା ସେଇଟାରେ ପକାଇକି କଷି ହୋଇସାରିଲା ପରେ ହଳଦୀ ଲୁଣ ତେଲ ମସଲା ସବୁ ଯାକ ପକାଇକି ପୁଣି ଛଣା ହୋଇଥିବା ପୋଟଳ ଆଳୁକୁ ସେ'ଠି ପକାଇସାରିଲା ପରେ ତା'କୁ ଘୋଡ଼େଇକି ଘାଣ୍ଟିବା ତାପରେ କେତେ ସମୟ ପରେ ପାଣି ଦେଇସାରିବା ସିଝିଲା କି ନା ଦେଖିବା ସ୍ୱାଦ ଅନୁସାରେ ଲୁଣ ପକେଇବା ତା'ପରେ ସେଇଟା ଯେମିତି ହେଇସାରିଲା ପରେ ଘରଲୋକଙ୍କୁ ଦେଲି ଖାଇବାକୁ ଘର ଲୋକ ବି ନାଇଁ ଭଲ ହୋଇଛି ବହୁତ ଭଲ ହୋଇଛି କହି ତାଙ୍କ ପାଖ ଘର ପଡିସାଙ୍କୁ ପଠେଇଲି ସେମାନେ ବି ଖାଇଲେ ନାନୀଙ୍କ ଘରକୁ ବି କିଛି ଦେଇଛି ସେଇଟା ବି ସେମାନେ କହିଲେ ନାଇଁ ବହୁତ ଭଲ ହୋଇଛି ଯେଉଁଟାକି ମୋତେ ଭଲ ଲାଗିଲା ଘରେ ସମସ୍ତଙ୍କୁ ଭଲ ଲାଗିଲା